ଦଶ ହଜାର ଚାରି ଶହ ଅଠାବନ ଏଗାର ହଜାର ଦୁଇ ଶହ ଅଠାବନ ସତର ହଜାର ପାଞ୍ଚ ଶହ ପଞ୍ଚଷଠି ଉଣେଇଶ ହଜାର ଦୁଇ ଶହ ଅଠେଇଶ ସତେଇଶ ହଜାର ପାଞ୍ଚ ଶହ ଅଠସ୍ତରୀ